ଆଜିକାଲି କୁଲର୍ ଯେତିକି ସୁବିଧା ଯୋଗଉଛି ସେତିକି ଅସୁବିଧା ବି ଯୋଗଉଛି ତ ଏଇ କୁଲର୍ରେ ଚାର୍ଜିଂ ହୋଇଯାଏ ଯାହା ଫଳରେ କି ଛୋଟ ଛୁଆ ଙ୍କ ପ୍ରତି ବହୁତ ବିପଦ ଥାଏ ତ୍ ଗୋଟେ ଗୋଟେ କମ୍ପାନୀର ଲୋକ ମାନେ ଖରାବ ଜିନିଷର କୁଲର୍ଟିକୁ ଭଲ କହି ବିକ୍ରି କରି ଦିଅନ୍ତି କି ଯାହାଫଳରେ ଆମ ମାନଙ୍କୁ ବହୁତ କ୍ଷତି କରିଥାଏ କୁଲର୍ଟିରେ ପାଣି ଢାଳିବା ସମୟରେ ଆମର ଆମକୁ କରେଣ୍ଟ ମାରିଥାଏ ଛୋଟ ଛୁଆମାନଙ୍କ ପ୍ରତି ଏହା ବହୁତ ବିପଦ ଅଛି ତ ସେମାନେ ସାଧାରଣତଃ କୁଲର୍ ତ ବ୍ୟବହାର ଜାଣି ନାହାନ୍ତି ନାଁ ତ ସିଏ ହାତ ପୁରାଇ ଦିଅନ୍ତି ଯେଉଁ ଫଳରେ କି ସେ କରେଣ୍ଟ ମାରିଥାଏ ତାଙ୍କୁ ନଚେତ୍ କୁଲର୍ର ପଙ୍ଖା ଭିତରେ ହାତ ପୁରାଇ ଦିଅନ୍ତି ଗୋଟେ ଗୋଟେ କମ୍ପାନୀର୍ କୁଲର୍ଟି ଭଲ ପଡ଼ି ଥାଏ ଓ ତା ପ୍ରାଇସ୍ ବି ଅଧିକ ଥାଏ ଆଉ ସେ କୁଲର୍ଟି ତ କି ବ୍ୟବହାର ଦୁଃବ୍ୟବହାର ଅଧିକ ହୋଇଛି ତ ସେଇଥିପାଇଁ ଯେଉଁଠି କୁଲର୍ ଏତେ ଅସୁବିଧା କରୁଛି ସେଥିପାଇଁ ଲୋକମାନେ ଆଉ କୁଲର୍ ଆଣୁ ନାହାନ୍ତି ଘରକୁ କିଏ ଏ ସି ଫ୍ୟାନ ଏଇ ସବୁ ଉପରେ ବ୍ୟବହାର କରୁଛନ୍ତି ତ ଜାଣିଲେ ନା ଏଇ କୁଲର୍ଟିର ଏତେ ତ ଛୁଆମାନେ ତ ସବୁ ଘରେ ତ ଅଧିକ ଛୁଆ ଥାଆନ୍ତି ତ ସେଇଥିପାଇଁ ଛୋଟ ଛୁଆ ତ ମାନେ ଜାଣି ନଥାନ୍ତି ଏଇଠି କରେଣ୍ଟ ମାରିଥାଏ କହିକି ହାତ ପୁରାଇ ଦିଅନ୍ତି ତ ସେଇଥିପାଇଁ ସମସ୍ତେ ଏବେ ପ୍ରାୟ ଲୋକ ଆଣୁଛନ୍ତି ଫ୍ୟାନ ଆଉ ଏ ସି